ମୋର ଫେଭରେଟ ଗୋଟେ ଗପ ଥିଲା ମୋର ବହିରେ ସେ ଗପଟା ଏତେ ସୁନ୍ଦର ଥିଲା ମୁଁ ଘର ମାନ ସମସ୍ତେ ସେଟା ଶୁଣିକିନା ପୁରା ପ୍ରିୟ ପୁରା ଗପଟା ସମସ୍ତଙ୍କର ପ୍ରିୟ ହୋଇଯାଇଥିଲା ସୁନ୍ଦର ଗପଟା ମୁଁ ସେଇ ଗଳ୍ପଟା ମୁଁ ଓଡ଼ିଆରୁ ହିନ୍ଦୀକୁ ଟ୍ରାନ୍ସଲେସନ କରିଥିଲି ହିନ୍ଦୀଟା ସେଟା ସମସ୍ତକୁ ଶୁଣାଇଥିଲି ଏତେ ସୁନ୍ଦର ଗପଟା ମୋର ପ୍ରିୟ ପୁରା ସେ ଗପଟା ଯିଏ ବି ଶୁଣିବେ ସେ ବାଇଆ ହୋଇଯିବେ ଏତେ ସୁନ୍ଦର ଆଉ ଗୋଟେ ଗପ ଥିଲା ସେଇଟା ବି ମୋର ବହୁତ ପ୍ରିୟ ଥିଲା ସିଏ ଗପଟା ମୁଁ ଓଡ଼ିଆରୁ ଇଂଲିଶ ଟ୍ରାନ୍ସଲେସନ କରିଥିଲି ସେ ମୋର ସାର୍ ମାନେ ଶୁଣିକିନା ପୁରା ଫିଦା ହୋଇଯାଇଥିଲେ ଆଉ ସେ ଗପଟା ବହୁତ ବଢ଼ିଆ ଥିଲା ସେଇଟା ବି ମୁଁ ଇଂଲିଶରୁ ବେଙ୍ଗଲୀ କରିଥିଲି କିପାଇଁ ମୁଁ ବେଙ୍ଗଲୀ ସେଥିପାଇଁ ମୁଁ ବେଙ୍ଗଲୀ କରିଦେଇଥିଲି ସେଇ ଗପଟା ଏତେ ସୁନ୍ଦର ବହୁତ ସୁନ୍ଦର ଥିଲା ମୋ ଫେଭରେଟ ଗପ ସେ ବହିର ସେଇ ଗପଟା ମୋର ଫେଭରେଟ